ହଁ ହଁ ଆଜ୍ଞା ଇଏ ବାବୁ କେତେବେଳେ ଆସିକି ସ୍କୁଲରେ ପହଞ୍ଚିବ ମୁଁ ମୁଁ ଏଇ ଇନ୍ଦ୍ରମଣି ନୋଡ଼ାଲରୁ ହେଡ଼ମାଷ୍ଟର କହୁଥିଲି ଆପଣ ପରା ଆମ ସ୍କୁଲରେ ଜଏନ୍ କରିବେ ନା କ'ଣ ଆଚ୍ଛା ଆପଣ ଏଇ ଯେଉଁ ଫୋର୍ଥ୍ ଗ୍ରେଡ଼୍ ମାନେ ପିଅନ ହିସାବରେ ଜଏନ କରିବେ ଆଚ୍ଛା କେତେବେଳେ ଆସିକି ପହଞ୍ଚିବେ ସ୍କୁଲ ତ ଦଶଟାରୁ ଚାରିଟା ଆଉ ହଁ ନଅଟା ବେଳକୁ ପଳାଇ ଆସ ଆସିଲା ପରେ ଆମ ସ୍କୁଲରେ ଟିକେ ପଳାଇ ଆସ କାରଣ ଆମ ସ୍କୁଲରେ ଅଲଗା ସବୁ ମୁଁ ତ ପଳାଇବି ଟିକେ ମୋତେ ଡାକିଛନ୍ତି ଡି ଓ ଡାକିଛନ୍ତି ଏଠିକି ମାନେ ଡିଷ୍ଟ୍ରିକ୍ଟକି ମୁଁ ଟିକେ ଶୀଘ୍ର ପଳାଇବି ତମେ ଟିକେ ଜଲଦି ଦଶଟା ସାଢ଼େ ଦଶଟା ଭିତରେ ପହଞ୍ଚିଲେ ମୁଁ ଗୋଟେ ତମକୁ ସବୁ ବୁଝାଇବାଝେଇ ଦେବି ତମର କ'ଣ କାର୍ଯ୍ୟ କେଉଁଠି କ'ଣ କେମିତି କ'ଣ କରିବ ତମକୁ ସବୁ ବୁଝାଇବାଝେଇ ଦେଇକି ମୁଁ ମୋର ଡି ଓ ଅଫିସ୍ ଯିବି ଆଜ୍ଞା କେତେ ସମୟ ଲାଗିବ ଆଚ୍ଛା ତମ ଘର ଏଇଠୁ କେତେ କିଲୋମିଟର ହେଉଛି ଆଚ୍ଛା ତମେ କ'ଣ ଘରୁ ଯିବା ଆସିବା କରିବ ନା ଏଇଠି କିଛି ରହିବ ବ୍ୟବସ୍ଥା କରିଛ ନାହିଁ ଆମ ନାହିଁ ଆମ ସ୍କୁଲରେ ସେମିତି କିଛି ରହିବା ପାଇଁ ବ୍ୟବସ୍ଥା ନାହିଁ ଯଦି ସେ ପାଖରେ କେଉଁଠି ଘର ଭଡ଼ା ନେଇକି ରହିବ ତ ଭଲ ହେବ ନଚେତ ଆମ ସ୍କୁଲରେ କିଛି ବ୍ୟବସ୍ଥା ନାହିଁ ରହିବା ପାଇଁ ଡେଲି ଯିବା ଆସିବା କରିବ ହଉ ତମେ ଟିକେ ଶୀଘ୍ର ପଳାଇ ଆସ ଆମର ତ ହେଉଛନ୍ତି ଏକରୁ ଦଶମ ଦଶମ ପର୍ଯ୍ୟନ୍ତ ଅଛି ଯେହେତୁ ଆମର ଇଏ ସ୍କୁଲଟା ନୋଡ଼ାଲ୍ ସ୍କୁଲ ଏଥିରେ ଆମର ଏକରୁ ଦଶମ ପର୍ଯ୍ୟନ୍ତ ଆମର ଆଉ ଦୁଇଟି ପିଅନ ଅଛନ୍ତି ଆଉ ତମକୁ ମିଶାଇଲେ ତିନି ହେବ ସେମାନେ ବହୁତ ଦିନ ହେଲା ରହିଲେଣି ତମେ ଏବେ ଆସିବ ତମେ ଆଗରୁ କେଉଁ ସ୍କୁଲରେ ଥିଲ ଆଚ୍ଛା ସେଉଠୁ ଥିଲ ନା ସେଇଠି କେତେ ବର୍ଷ ହେଲା ଥିଲ କେତେ ବର୍ଷ ହେଲା ସେଠି ଥିଲ ଦଶ ବାର ବର୍ଷ ରହିଲଣି ସେଠି ତ ଜାଣିଥିବ କେମିତି କ'ଣ ସବୁ କ'ଣ କର ସେଠି ଆଚ୍ଛା ତମେ ଆମର ଯେଉଁ ସ୍କୁଲ ଆରମ୍ଭରେ ଘଣ୍ଟି ପିଟିବା ତାପରେ ପ୍ରେୟାର ସମୟରେ ପ୍ରାର୍ଥନା ସମୟରେ ଘଣ୍ଟି ଦେବା ସ୍କୁଲ ସେଇଟା ଜାଣିଛ ତ

ଚାରିଟା ଛୁଟି ହେଲା ପରେ ତମେ ଯିବ ଆଉ ଛୁଟି ହେଲା ପରେ ଯିବ ଆଉ ଆଚ୍ଛା ଏଠି ଆମର ମଧ୍ୟାହ୍ନ ଭୋଜନ ହେଉଛି ଜାଣିଛ ମଧ୍ୟାହ୍ନ ଭୋଜନ ସରକାରଙ୍କ ତରଫରୁ ହେଉଛି ସେଇଠି ତ ଖାଇଦେବ ତମେ ଆଉ କ'ଣ ହଁ ଆଉ କିନ୍ତୁ ଦେଖ ଠିକ୍ ଟାଇମରେ ଆସିବ ଠିକ୍ ଟାଇମରେ ଇଏ କରିବ ଜମା ଇଏ କରିବନି ଟିକେ ଡେରିଡାରି କରିବନି କାରଣ ବହୁତ ଆସୁଛନ୍ତି ଆମର ସେକ୍ରେଟେରୀ ବି ଆସୁଛନ୍ତି କେତେବେଳେ କେମିତି ସ୍କୁଲ ଭିଜିଟ୍ କରୁଛନ୍ତି ସ୍କୁଲରେ ଆସି ଦେଖୁଛନ୍ତି ଏଇଗୁଡ଼ା ସବୁ ଟିକେ ସେଗୁଡ଼ା ଟିକେ ମନେ ରଖିଥିବ ସବୁ ବୁଝିପାରୁଛ ଆଉ ଆମ ସ୍କୁଲଟା ତ ସେମିତି ବଜାରର ପାଖ ନୁହଁ ପିଲା ବହୁତ ଅଛନ୍ତି ପିଲା ପାଖାପାଖି ତିନି ଶହ କୋଡ଼ିଏ ଆମର ଅଛନ୍ତି ପ୍ରତ୍ୟକ କ୍ଳାସ୍ର ଟିଚର୍ ଟିକେ ଆଚ୍ଛା ତମର କ୍ୱାଲିଫିକେସନ୍ କ'ଣ ଅଛି ଆଚ୍ଛା ଦଶମ ଯାଏଁ ପଢ଼ିଛ ନୁହେଁକି ତମେ ତ ପ୍ରଥମ ଦ୍ୱିତୀୟ ଛୁଆଙ୍କୁ ବେଳେବେଳେ ଧରନ୍ତୁ ଆଜି କେହି ଶିକ୍ଷକ କେହି ଆଜି ଆସିନାହାନ୍ତି ତମେ ତ ଟିକେ ବେଳେବେଳେ ତ ସେ ପିଲାମାନଙ୍କୁ ତ ପାଠ ଟିକେ ପଢ଼ାଇପାରିବ ଏ ପ୍ରଥମ ଦ୍ୱିତୀୟ ଛୁଆଙ୍କୁ ପଢ଼େଇଛ ନା କେବେ ହଉ ଠିକ୍ ଅଛି ତମେ ଟିକେ ଜଲଦି ପଳାଇ ଆସ ଆସିଲେ କଥା ହେବା ହେଲା ହଉ ହଉ ହଉ ରଖୁଛି ହଁ